ମୋ ଘର ଆଖପାଖ ପରିଷ୍କାର କରିବା ପାଇଁ ବି ଆମ ଚାରିପାଖ ଯାକ ପରିଷ୍କାର କରିବା ପାଇଁ ସ୍ଵଚ୍ଛ ରଖିବା ପାଇଁ

ଚାରିପାଖ ଯାକ ଲୋକମାନଙ୍କୁ ପରିଷ୍କାର ରଖିବା ପାଇଁ କହୁଛି ପାଣି ଯିବା ପାଇଁ କି ବାଟ ଇଏ କରିଦେଇଛି ପରିଷ୍କାର କରିଦେଇଛି ପାଣି ତା'ର ଯାଉଛି ଅପରିଷ୍କାର ହେଉନି କୌଣସି ଜରି କୁଟା ଯାହା ରହୁଛି ସକାଳ ବେଳା ମୁଁ ତାକୁ ସବୁ ଓଳିଆ ପୋଳିଆ କରିଦେଇକି ପରିଷ୍କାର କରୁଛି ରାସ୍ତା ବି ପରିଷ୍କାର କରୁଛି

ସଢ଼େଇ ଦେହରେ ପାଣି ରହିଲେ ମଶା ହେବେ ବୋଲି ସେଗୁଡ଼ାକ ସବୁ ପରିଷ୍କାର କରିଦେଉଛି ଗଛ ବୁଚ୍ଛର ପତ୍ର ଫତ୍ର ସବୁ ପରିଷ୍କାର ପରିଚ୍ଛନ କରିଦେଉଛି ଆଉ ମୋ ପଡ଼ୋଶୀ ଯେତେ ଯିଏ ସବୁ ଅଛନ୍ତି ତାଙ୍କର ସବୁ ପରିଷ୍କାର କରିବା ପାଇଁ ତାଙ୍କୁ ସବୁ ବି କହୁଛି ସେମାନେ ସବୁ ପରିଷ୍କାର କେମିତି କରିବେ ଚାରି ପାଖ ଯାକ ପରିଷ୍କାର ରହିଲେ ସ୍ୱଚ୍ଛ ରହିଲେ ଆମେ ସମସ୍ତେ କେମିତି ସୁସ୍ଥ ରହିବା ସେଇଟା ବି ସବୁ ସମସ୍ତଙ୍କୁ ଜଣୋଉଛି ସେଥିପାଇଁକି ତା'ର ଉପକାରିତା କ'ଣ ଜଣୋଉଛି ତା'ର